ଚାଷରେ ମୋର ପ୍ରିୟ ହେଉଛି ଚାଷ କରିବା ଚାଷ କରିବା ଚାଷ କରିକି ଆମେ ବିଭିନ୍ନପ୍ରକାର ଫସଲ ଅମଳ କରିପାରିବା ଚାଷ କରିବ ସେ ବିଭିନ୍ନପ୍ରକାରର ପନିପରିବା ହେଉ ଫସଲ ହେଉ ଫଳମୂଳ ହେଉ ବିଭିନ୍ନପ୍ରକାରର ପାଇପାରିବ ତେଣୁ ଚାଷୀ ଲୋକ ସବୁବେଳେ ସତେଜ ପନିପରିବା ପାଏ ଆଉ ଚାଷ କରିବାଟା ହିଁ ମୋର ଭଲଲାଗେ ଚାଷ କରିବା